ଆମ ଅଞ୍ଚଳରେ ବିଶେଷ କିଛି ହସ୍ପିଟାଲ୍ ବ୍ୟବସ୍ଥା ନାହିଁ ସେଥିପାଇଁ ବହୁତ ଆମେମାନେ ହଇରାଣ ହୋଇଅଛୁ ଆମ ଆଖପାଖ ଅଞ୍ଚଳରେ ଗୋଟେ ହସ୍ପିଟାଲ୍ ହେଲେ ଆମେ ବହୁତ ସୁବିଧା ପାଇପାରିବୁ ଏବଂ ଯେଉଁ ହସ୍ପିଟାଲ୍ କୁ ଗଲେବି ହସ୍ପିଟାଲ୍ ପରିଷ୍କାର ପରିଚ୍ଛନ୍ନ ନାହିଁ ହସ୍ପିଟାଲ୍ ବହୁତ ଅପରିଷ୍କାର ଅଛି ସେଥିପାଇଁ ସରକାରଙ୍କୁ ଅନୁରୋଧ କରୁଅଛୁ କି ଆମ ଆଖପାଖ ଅଞ୍ଚଳରେ ତୁରନ୍ତ ଗୋଟିଏ ହସ୍ପିଟାଲ୍ କରାଯାଉ ଆମେ ବହୁତ ଖୁସି ହେବୁ ଯେଉଁ ହସ୍ପିଟାଲ୍ ଅଛି ଡାକ୍ତର ଠିକ୍ ସମୟରେ ଆସୁ ନାହାନ୍ତି ନି ଏବଂ ଡାକ୍ତର ଠିକ୍ ସବୁ ରୋଗ ଚିହ୍ନି ପାରୁ ନାହାନ୍ତିନି ମେଡ଼ିସିନ୍ ଠିକ୍ ଭାବରେ ଆମ୍ଭ ମାନଙ୍କୁ ଦେଇ ପାରୁ ନାହାନ୍ତିନି ଡାକ୍ତର ଜ୍ଵର ଥଣ୍ଡା କାଶ ମୁଣ୍ଡବିନ୍ଧା ହାତଗୋଡ ଦରଜ ହୋଇଥିବ ସେହି ବିଷୟରେ କହି ଆଉ ମେଡ଼ିସିନ୍ ଦେବେ ଆଉ କୌଣସି ରୋଗ ବିଷୟରେ ଜାଣି ନାହାନ୍ତିନି ସେଥିପାଇଁ ଆମ୍ଭେମାନେ ଅନୁରୋଧ କରୁ କି ଆମ୍ଭମାନଙ୍କୁ ସରକାର ଯେହେତୁ ସବୁ ରୋଗ ଚିହ୍ନିପାରୁଥିବା ଡାକ୍ତରଙ୍କୁ ଗୋଟିଏ ମେଡ଼ିକାଲ୍ ରଖନ୍ତୁ ଆମ ଅଞ୍ଚଳ ପାଖରେ ଯଦି ମେଡ଼ିକାଲ୍ ହୁଏ ସେଥିପାଇଁ ସବୁ ରୋଗ ଡକ୍ଟର୍ ଚିହ୍ନୁଥିବା ଡକ୍ଟର୍ଙ୍କୁ ପଠାଇଲେ ଆମେ ବହୁତ ଖୁସି ହେବୁ